ପଶୁପାଳନ ଭିତରେ ମୁଁ ଗୋରୁ ଚାଷ କରେ ଗାଈ ତାଙ୍କୁ ମୁଁ ଦା ଖାଦ୍ୟ ଦିଏ ଦାନା ଦିଏ ଆଉ ଘାସ ବୋଲେ ଘାସ ଦିଏ ମକା ମୂଳ ଦିଏ ଆଉ ବି ଆପଣଙ୍କର ଚୋକଡ଼ ବି ଦିଏ ଆଲ୍ଫା ଆଲ୍ଫା ଘାସ ବି ଦିଏ ଆଉ ଏଇସବୁ ତୋରାଣି ଏଇସବୁ ଦେଇ ସେମାନଙ୍କୁ ଇଏ କରେ ଆଉ ସେମାନଙ୍କର ଗାଧୁଆ ପାଧୁଆ ବି ହୁଏ ଧୁଆ ଧୁଆ ଧୁଇ ବି ହୁଏ ତା'ପରେ ତାକୁ ବିଭିନ୍ନ ରକମ ଯତ୍ନ ନେବାକୁ ପଡ଼େ ଆଉ କ'ଣ କରାଯିବ ଆଉ ଏଇ ଗୋରୁମାନଙ୍କୁ ଏଇସବୁ ଖାଦ୍ୟ ଦିଏ